ମୁଁ ଛୁଟିଆ ବେଳରୁ ଖେଳ ମାଧ୍ୟ୍ୟମରେ ରୋଷେଇ ଛୋଟ ବେଳେ ଯେମିତି ବାଲି ଘର ଗଢ଼ି ଖେଳୁଥିଲେ ସେଇଭଳିଆ ରୋଷେଇ କରିଥିଲି ଯେତେବେଳେ ବଡ଼ ହେଲି ସେତେବେଳେ ରୋଷେଇ ପ୍ରଥମେ ଆଳୁ ଭାଜିଲି ତା'ପରେ ଡ଼ାଲି କଲି ତା'ପରେ ପୋଟଳ ଛାଣିକି ମାଛ ତରକାରୀ ମାଛ ମାଂସ ଶିଖିଲି ତା'ପରେ ପିଠା ବି କରେ ବର୍ତ୍ତମାନ୍ ବାହାଘର ପରେ ଏଠି ମୁଁ ରୋଷେଇ ଶିଖିଲି ମାଛ ତରକାରୀ ପନିପରିବାର ମାନେ ଭେଜିଟେବୁଲ୍ର କେମିତି ତରକାରୀ ସବୁ ଶିଖିଲି ମାଉଁସ କଲି ଯେତେବେଳେ ପ୍ରଥମେ ମୁଁ ରୋଷେଇ କରିଥିଲି ମୋ ବାପା ମା' ମୋତେ ତରକାରୀ ପାଇଁ ଭଲ ଲାଗୁଛି କହିଲେ ପିଠା ବି କରେ ସୁଜି କାକରା ଆରିସା ପିଠା ମଣ୍ଡା ପିଠା ଆଉ ବିରି ପିଠା ବିରି ଚିତଉ ବିରି ଚକୁଳି ଗୁଡ଼ ଆରିସା ସୁଜି ମଣ୍ଡା ସବୁ ପିଠା କରେ